ହଁ ମୁଁ ଜଣେ କୃଷକ ମୁଁ ପଶୁ ପାଳନ କରେ ଆମର ଆମର ବି ଆଗରୁ ବହୁତ ଗାଈ ଗୋରୁ ଛେଳି ଛେଳି କୁକୁଡ଼ା ଆଦି ସବୁ ପଶୁ ପାଳିକି ରଖିଥାଉ ଆଉ ମୁଁ ମୁଁ ଯେତେବେଳେ ବି ବାହାରେ ଥାଏ ଆମ ଘରେ ମୋ ବାପା ବାପା କିମ୍ବା ମାଆ ସେ ସେଇ ଗାଈଗୋରୁ ଉପରେ ଧ୍ୟାନ ଟିକେ ଧ୍ୟାନ ଦିଅନ୍ତି ତା'ପରେ ମୁଁ ଫେରି ଆସିଲେ ମୁଁ ସେ ଗାଈ ଗୋରୁ ଛେଳି ମେଣ୍ଡା କୁକୁଡ଼ା ଉପରେ ମୁଁ ଟିକେ ମୁଁ ବେଶୀ ଧ୍ୟାନ ଦିଏ ଆଉ ଆମର ବି ଆମର ବି ଗତବର୍ଷ ରଖିଥିଲୁ ଛେଳି ଗୋଟେ ପରେ ଗୋଟେ ରୋଗରେ ସେ ସବୁ ମରିଗଲେ ମୁଁ ଡକ୍ଟର ଡକ୍ଟର ଆଣିକି ଦେଖାଇଲି ତଥାପି ଡକ୍ଟର ମେଡ଼ିସିନ୍ ଦେଲା ପରେ ବି ଅଧା ଛେଳି ବଞ୍ଚିଲେ ଅଧା ଛେଳି ମରିଗଲେ ଆମ ଘରେ ଆମର ନିଜେ ଯତ୍ନରେ ନିମପତ୍ର ଛେଚିକି ହଳଦୀ ବାଟିକି ତଥାପି ଦେଲୁ ତଥାପି କିଛି ଲାଭ ହେଲାନି ତଥାପି ତା'ପରେ ଗୋଟେ ଗୋଟେ ମରିଚାଲିଲେ ଏହିପରି ଡାକ୍ତର ଆଣିକି ଦେଖାଇବା ପରେ ଟିକେ ଅଧା ଛେଳି ମରିଯାଇଥିବା ପରେ ଆମେ ଡାକ୍ତର ଆଣିକି ଦେଖାଇଲୁ ଡାକ୍ତର ମେଡ଼ିସିନ୍ ଦେବା ଫଳରେ ଅଧା ଛେଳିଙ୍କର ଜୀବନ ବଞ୍ଚିଗଲା ତା'ପରେ ଆମେ ଆଉ ଛେଳି ଫେଳି ଏତେ ଚାଷ କରୁନୁ ଆମେ ତା'ପରେ ଛେଳି ସବୁ ବିକିଦେଲୁ ଏବର୍ଷ ବି ଆମେ କୁକୁଡ଼ା ପାଳନ କୁକୁଡ଼ା ଚାଷ କରିଥିଲୁ କୁକୁଡ଼ାରୁ ମୁଁ କିଛି ଗୋଟେ ରୋଗ ଆସିକି ଏବେ କୁକୁଡ଼ା ବି ଆସ୍ତେ ଆସ୍ତେ ମରିଯାଉଛନ୍ତି ଆମେ ଭାବୁଛୁ ଡକ୍ଟରଙ୍କ ସହ ସହଯୋଗ କରିବୁ ଡକ୍ଟରଙ୍କୁ ଦେଖେଇବୁ ଡକ୍ଟର ଯାହା ମେଡ଼ିସିନ୍ ଦେଲେ ଭଲ ହେଇଯିବ ମୁଁ ଭାବୁଛି ଆଉ